ଇଟା ମୁଇଁ ଟିକେ ଛୁଟି ନେବାର୍ ଅଛେ ତ ମୋର୍ ବିହାଘର୍ଟେ ଅଛେ ବେଲେ ସେ ଦଶ୍ ଦିନର୍ ଛୁଟି ନେବାର୍ ଅଛେ ତ ସେଥିର୍ଲାଗି ତମ୍କୁ ଫୋନ୍ କରିଥିଲି

ଦେଖୁନ୍ ସେଟା ନିଜର୍ ପିଲାର ବିହା ବଲି କୁହାହଉଛେ

ଅସମ୍ଭବ୍ ବେଲେ କେଁ କର୍ବେ ଇଟା ଯେହେତୁ ଘରର୍ ବିହାଟେ ହଉଚେ ବଏଲେ ଯିବାକେ ବାଧ୍ୟ ପଡ଼୍ବାନା ଆଉ କେନ୍ତା କରିହେବା ଇଟା ସେ ହଁ ରିଜଲ୍ଟ ତ ଖରାପ ଥିଲା ବାକି ଯେନ୍ତା କରି ହେଲେ ତ ଦୁଇ ଦିନ୍ ତ ଲାଗି ହେଲା ବି ତ ଯିବାକେ ପଡ଼୍ବାନା ହଁ ମୁଇଁ ମାନୁଛେଁ ସେଟା ଯେ ବାକି ତ ନିହାତି ଦୁଇ ଦିନ୍ ରହେଲେ ବି ଛୁଟି ନେଇକରି ଯିବାକେ ପଡ଼୍ବା ନା ଦେଖନ୍ ସେଟା ଟିକେ ଦୁଇ ଚାର୍ ଦିନର୍ ଲାଗି ହେଲେ ବି ହେଇଯିବା ବେଲେ କେନ୍ତା କରିହେବା ଇଟା ହଁ ପ୍ରିନ୍ସିପାଲ୍କେ କହେଲେ ସେ ତ ଆପ୍ଲିକେସନ୍ଟେ ଲେଖିକରି ଦେଲେ ତାହାକୁ ହେଇଯିବା କେଁ ଯେ ହଁ ସେ ତାହାକୁ ତ ଏପ୍ଲିକେସନ୍ ଦେଇକରି ଇଟା ଛୁଟି ନେଲେ ବି ହେବା ପ୍ରିନ୍ସିପାଲ୍କୁ କହିକରି ଯେ କାଏଁ କର୍ବ ସେଟା ବିହାଘରର୍ ହେଇଯାଉଛେ ନା ହଁ

ହଁ ହଁ ହଁ ମୁଇଁ ପ୍ରିନ୍ସିପାଲ୍ ସାଙ୍ଗେ ଯୋଗାଯୋଗ କରୁଚେଁ ହଉ ଠିକ୍ ଅଛି ମୁଇଁ ବି ରଖୁଚେ ହଉ